ବାଇଶି ବାର ଦୁଇ ହଜାର ତିନି ତିରିଶି ପାଞ୍ଚ ଉଣେଇଶି ଶହ ଅଣାନବେ କୋଡ଼ିଏ ସାତ ଉନେଇଶି ଶହ ଅଶୀ ଏକ ଏକ ଦୁଇ ହଜାର ପଚିଶି ଆଠ ଉନେଇଶି ଶହ ଛୟାନବେ